ମତେ ବିଭିନ୍ନ ପ୍ରକାର ଖାଦ୍ୟ ଖାଇବାପାଇଁ ଭଲ ଲାଗିଥାଏ ସେଥିମଧ୍ୟରୁ ଚିକେନ୍ ମୋର ବହୁତ ପସନ୍ଦ ଚିକେନ ପକୋଡ଼ା କିମ୍ବା ବିରିୟାନି ଚିଲି ଚିକେନ ଚିକେନ ତନ୍ଦୁରି ଚିକେନ ସୁପ୍ ଚିକେନ ଲଲିପପ୍ ଚିକେନ ମୋମୋ ଇତ୍ୟାଦି ପସନ୍ଦ ଲାଗିଥାଏ ଆମେ ଆମ ପରିବାର ଯାଉ ଖାଇବାପାଇଁ ବିକି ହୋଟେଲ୍ ହାଇଦ୍ରାବାଦ ବିରିୟାନି ଆସିକି ହୋଟେଲ୍ରେ ବସିକି ଖାଇଥାଉ ମୋତେ ହୋଟେଲ୍ରେ ଖାଇବାପାଇଁ ବହୁତ ଭଲ ଲାଗିଥାଏ ଆମ ଆମେ ଆମ ସମସ୍ତେ ଆମ ପରିବାର ନେଇକି ଆମେ ଯାଇକି ଖାଇକି ବୁଲିକି ଆସିଥାଉ